ଅଶୋକ କେଁ ଯେ ମୁଇଁ ତୁମକୁ ଯେନ୍ ସାର୍ଟଟା ଜେନ୍ ସିଲାବର୍ ଲାଗି ଦେଇଥିଲି ସେଟା ଟିକେ ଢିଲା ହେଇଯାଉଛି ଯେ କେନ୍ ସିଲାଲୋ ନାଇଁ ଢିଲା ହେଇଯାଉଛେ ପୂରା କାଲ୍କେ ମୋତେ ବରାତି ଯିବାର୍ ଅଛି ଦେଖ ଭଲ୍ସେ କଲକି ପାସୋରି ପୁସରା ଦେଲକି ଟିକେ ଫିଟିଙ୍ଗ୍ ନାଇଁ ଲାଗବା ତ ହେ ସେ ବି ତ ଢିଲା ହେବ କେନ୍ତା କର ସିଲେଇ କରିଛି ସିଲେ ସିଲାଲ ଏ କେନ୍ତା କଲ ଯେ କେନ୍ତା କର୍ମା କହ ମୋତେ କାଲ୍କେ ବରାତ୍ ଯିବାର୍ ଅଛି ତୁମେ ହେଲା ହେବେନା ସେଟା କେନ୍ତା ହେଇ ଯାଇଛେ ବୋଲେ କେନ୍ତା କଲେ ଏଇଟା ହବା ଟିକେ ହୁଁ ଦୁକାନ ଖୁଲାଥିବ ତ ଦୁକାନ ଖୁଲାଥିବ ତ ହଁ ହଁ ହଁ ହଁ ତାହେଲେ ଦେଖ୍ କହି ଦେଉଛେଁ ଯେତେବି କାମ୍ ପଡ଼ିଥାଉ ମୋର୍ଟା ପହେଲା କରବ୍ ହେନ୍ତା ନୁହେଁ କାଁ ହେଲା ବୋଲ୍ ମୋର୍ଟା ବାରାତି ଯିବାର ଅଛି ଯେନ୍ତା କରି କର୍ବାକେ ପଡ଼୍ବା ପୂରା ହଁ ବୋଇଲେ ହଁ ଏକା ଏକା ସେ ଭୁରି ଭୁରି ମୁଁ ପଡ଼ୁଥିବାର କଥା ସିଲାବ ବୋଲି ଭଲ୍ ପୁରା ହଁ ଆର୍ ଥର୍କେ ଏନ୍ତା ଠିକ୍ ଅଛେ ମୁଇଁ ନାଇଁ ନାଇଁ ମୁଇଁ ଏହା ଯିମି ଅଧା ଘଣ୍ଟା ଛାଡ଼ି କରି ଯିମି ଭଲ୍ ସେ ଫିଟିଙ୍ଗ୍ରେ ଆର୍ ଘେ ସିଲା ହେବାର କଥା ହେଲା ହୁଁ ଠିକ୍ ଅଛେ ଆର୍ ଏନ୍ତା ଗଲତି ନେଇଁ ହେବାର୍ କଥା ଠିକ୍ ଫିଟିଙ୍ଗ୍ ଲାଗୁଥିଲେ ସିନା ଟିକେ ପସନ୍ଦ ପସନ୍ଦ ଦିଶୁଥିଲେ ହଁ ଆର୍ ଦେଖ ଏଇଟା ଯେତେ ବି କାମ୍ ଥାଉ ମୋର୍ଟା ପହିଲା ସିଲାବାରେ ପଡ଼୍ବ ହଁ ହଁ ବୋଇଲେ ଠିକ୍ ଅଛି ଯେ ମୁଇଁ ରଖୁଛେଁ ଯିମି ହେଁ ଅଧା ଘଣ୍ଟା ଛାଡ଼ିକରି ଠିକ୍ ଅଛି